ସ୍ୱିଟର୍ଟି ଶୀତଦିନେ ପିନ୍ଧିବା ପାଇଁ ଭଲଲାଗେ ସେଇଟା ଗୋଟେ ଦୋକାନରୁ ଅଣାହୋଇଥିଲା ଏବଂ ସେ ସ୍ୱିଟର୍ ଆମର ଟିକିଏ ଏବେ ଟିକିଏ ବୟସ ବି ହେଇଯାଇଛି ସେହି ହିସାବରେ ଶୀତ ଦିନିଆ ଟିକିଏ ଥଣ୍ଡା ଅଧିକ ଲାଗେ ଆଉ ସ୍ୱିଟର୍ ନିହାତି ଦରକାର ସେଥିପାଇଁ ସ୍ୱିଟର୍ କିଣେ ସ୍ୱିଟର୍ ଭଲଲାଗୁଛି ଆଉ